ହ୍ୟାଲୋ ଭାଇ ଡ୍ରାଇଭର କହୁଥିଲେ କି ହଁ ହଁ ମୁଁ ରାଜୀବ କହୁଥିଲି ହଁ ହଁ ହଁ ହଁ ସବୁବେଳେ ହଁ ହଁ ଆଜି ଟିକେ ଅଧିକ ଭାଇ ଅର୍ଡ଼ର କରିବାର ଥିଲା ଆଇଟମ୍ ଆଉ କ'ଣ ହାଇଦ୍ରାବାଦୀ ଚିକେନ ହେଇପାରିବ ହଁ ହଁ ହଁ ଆଉ ମଟନ ବିରିୟାନୀ ଗୋଟେ ଆଉ ମସଲା ମସଲା ହଁ ହଁ ହୁଁ ହୁଁ ଠିକ୍ ଅଛି ହଁ ସେଇଟା ଟିକେ ଅଧିକ ଦେବେ ସେ ଯେଉଁ ସେ ଯେଉଁ କ'ଣ ପଞ୍ଜାବୀ ଚିକେନଟା ଆଉ ହାଇଦ୍ରାବାଦୀ ଚିକେନଟା ଟିକେ କମ୍ ଦେବେ ଆଉ ବାକି ରହିଲା ଆମର ନାନ ଗୋଟେ ଦେଇଦେବେ ମସଲା ନାନ ଦୁଇଟା ଦେଇଦେବେ ମସଲା ନାନ ଟିକେ ଅଧିକ ଦେବେ ହଁ ଗୋଟେ କୋଡ଼ିଏ ତିରିଶଟା ଖଣ୍ଡେ ଦେଇଦେବେ ଆଉ ହଁ ହଁ ଛଣାପରାଟା ଛଅଟା ଖଣ୍ଡେ ଦେଇଦେବେ ଆଉ ତଡ଼କା ଗୋଟେ ଦେଇଦେବେ ହୁଁ ହୁଁ ହଁ ଏତିକ ଦେବେ ଆଉ ବାକି ଆଉ ମୁଁ ଦେବି ଅର୍ଡ଼ରଟା ଲେଖି ମାନେ ଯିବି ଅର୍ଡ଼ରଟା ଦେବି ଆଉ ଟିକେ ଆଉ କ'ଣ ଡିସକାଉଣ୍ଟ ରହିବ କି ହଁ ହଁ ହଁ ଟିକେ ଦେଲେ ଭଲ ହେଇଥାଆନ୍ତା କ'ଣ ମାନେ ମଗା ହେଉଛି ନା ତ ଦେଲେ ଟିକେ ଆଉ ଟିକେ ଅଧିକ ଟିକେ ଦରକାର ଟିକେ ହଁ ଅର୍ଡ଼ରରେ କୁପନ ଦେଲେ ଭଲ ହେଇଥାଆନ୍ତା ଆଉ ହଁ ହଁ ଠିକ୍ ଅଛି ଭାଇ ଟିକେ ଡିସକାଉଣ୍ଟ କରନ୍ତୁ ଭାଇ ଟିକେ ନହେଲେ ଆମର ଟିକେ ଭଲ ଲାଗିବ ହଁ ଭାଇ ଠିକ୍ ଅଛି